ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟାର ନାମ ହେଲା ପଚିଶ ଦୁଇ ଶହ ପଚିଶ ଦୁଇ ହଜାର ପଚିଶ ପଚିଶ ହଜାର ପଚିଶ ଦୁଇ ଲକ୍ଷ ପଚିଶ ହଜାର